ହ୍ୟାଲୋ ହୁଁ କୁହନ୍ତୁ ଆଜ୍ଞା ପ୍ରେସ୍ରୁ କହୁଥିଲେ କି ମିଡ଼ିଆରୁ କହୁଥିଲେ କି କୁହନ୍ତୁ ଆଜ୍ଞା ରଥଯାତ୍ରା ଆମର ଏଠି ଭଲ ହେଉଛି ଆଜ୍ଞା ରଥଯାତ୍ରା ରଥଯାତ୍ରା ବହୁତ ହେଉଛି ଆମର ଆମେ ଯେଉଁ ଲୋକାଲ୍ ରହୁଛୁ ଆମର ଲୋକାଲ୍ ଏରିଆ ଭିତରେ ଆମର ବାଲିଅନ୍ତା ପାଖାପାଖି ହେଉଛି ସେଇଠି ବହୁତ ଭିଡ଼ ହେଉଛି ରଥଯାତ୍ରାରେ ଆଉ ବହୁତ ପ୍ରକାର ଦୋକାନ ଏଠି ବସିଛି ତା' ପରେ ଆମର ଏଠି ଭାଷା ବି ବହୁତ ଭାଷା ଭାଷୀ ଲୋକ ପ୍ରାୟ ରହୁଛନ୍ତି ଏମିତି କି ଆମର ବେଙ୍ଗଳୀ ଓଡ଼ିଆ ଆଦିବାସୀ ଗୟା ନିଡ଼ଇ ସବୁ ପ୍ରକାର ଭାଷାଭାଷୀ ତେଲୁଗୁ ଭି ରହୁଛନ୍ତି ଏଠି ହିନ୍ଦୀ ହିନ୍ଦୀ ହିନ୍ଦୀ ଭାଷା ଆସିକି ରହୁଛନ୍ତି ସମସ୍ତେ ପୂରା ଏକାଠି ହେଇକି ଆମେ ରଥଯାତ୍ରା ପାଳନ କରୁ ମାନେ ବହୁତ ଆନନ୍ଦପୂର୍ଣ୍ଣ କରୁଛନ୍

ଭଲମନ୍ଦ ବୋଲେ ସବୁ ଅଛି ଆଜ୍ଞା ଆମର ମାନେ ଆମର ଓଡ଼ିଶାବାସୀଙ୍କର ପ୍ରସିଦ୍ଧ ହେଉଛି ଆମର ରଥଯାତ୍ରା ଯାହାକି ଜଗାକାଳିଆ ନାଁରେ ଆମେ ଜଣାଶୁଣା ହୁଁ ଜଗନ୍ନାଥ ସୁଭଦ୍ରା ବଳଭଦ୍ରଙ୍କର ତାଙ୍କର ସେଇଠି ପ୍ରତିମୂର୍ତ୍ତି ରହୁଛି ତାଙ୍କୁ ରଥରେ ଯମିତି ବସାଯାଏ ବସେଇକି ଇଏ ଆଣୁ ଆମେ ତାଙ୍କର ରଥ ଟଣା ବେଳେ ବହୁତ ମାନେ ଭିଡ଼ ବି ହୁଏ ଏଠି ଆନନ୍ଦପୂର୍ବକ କରୁ ଆମେ ବାହାରଠୁ ବି ଲୋକ ଆସନ୍ତି ଆଉ ଲୋକ ବି ଭିଡ଼ ମାନେ ପ୍ରଚୁର ହୁଏ ଆଉ ଆନନ୍ଦପୂର୍ବ ଆନନ୍ଦ ସମସ୍ତେ ଉପଭୋଗ କରନ୍ତି ମାନେ ଏମିତି ନାହିଁ ସେ ଗୋଟେ ମାନେ ସେଇଟା କହିଲେ ନ ସରେ ଏମିତି ଗୋଟେ ଆନନ୍ଦ ସମସ୍ତଙ୍କର ଅନୁଭବ ଇଏ ଆପଣ ବି ଆସନ୍ତୁ କେବେ ଜାଣିପାରିବେ ହୁଁ ଆମର ପ୍ରଶାସନ ବହୁତ ତା' ପ୍ରତି ମାନେ ଇଏ ଦୃଷ୍ଟି ଦେଉଛନ୍ତି ତାଙ୍କେ ପ୍ରଶାସନର ଯାହା ବି ପଦକ୍ଷେପ ଆମେ ବହୁତ ତାକୁ ଇଏ କରୁଛୁ ସମ୍ମାନ କରୁଛୁ କୌଣସି ସେମିତି ଡିଷ୍ଟରବାନ୍ସ ସେମିତି କିଛି ତିଆରି ହେଉନି ସେଇଠି ଆମର ସୁରୁଖୁରୁରେ ସେଇଟା ରଥଯାତ୍ରାଟା ହେଇଯାଉଛି ନାଇଁ ସେଇଟା ହୁଁ ହୁଁ ନାଇଁ ନାଇଁ ନାଇଁ ପ୍ରଶାସନର ବହୁତ ମାନେ ଇଏ ରହୁଛି ଏମାନେ ମାନେ ଦିନଟେ ପୂର୍ବରୁ ତାଙ୍କର କେମିତି ଗାଇଡ଼ଲାଇନ୍ ଅନୁସାରେ ତାଙ୍କର ତାଙ୍କେ ତାଙ୍କର ବ୍ୟବସ୍ଥା କରୁଛନ୍ତି ଆମେ ତ ଜନ ସାଧାରଣ ଆମେ ଖାଲି ଯାଇକିରି ଆନନ୍ଦ ଉପଭୋଗ କରିବା କଥା ତାଙ୍କର କେଉଁ ପ୍ରକାରେ କରୁଛନ୍ତି କିନ୍ତୁ ଭଲ ସମସ୍ତେ ପୂରା ମାନେ ସୁରକ୍ଷିତ ଭାବେ ଏବଂ ଆମ ରଥ ଟଣା କାର୍ଯ୍ୟ ଶେଷ କରୁଛୁ ହଁ ସେକଡ଼ା ସେ ଗାଁ ନାଇ ଗାଡ଼ି ଫାଡ଼ି ଗାଡ଼ି ରଖିବା ପାଇଁ ପାର୍କିଂ ବ୍ୟବସ୍ଥା କରା ହେଉଛି ଆଜ୍ଞା ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା କରା ହେଉଛି ତାଙ୍କର କୌଣସି ଗାଡ଼ି ପାଇଁ ପାର୍କିଂର ଯେଉଁ ଫିସ୍ ସେଇଟା ନେଉନାହାନ୍ତି ପ୍ରଶାସନ ତାଙ୍କର ତାଙ୍କେ ବୁଲୁଛନ୍ତି ତା'ପରେ ଯେଉଁ ଆମର ସେ ଯେଉଁ ପରିଚାଳନା କମିଟି ଯେଉଁ ରହୁଛନ୍ତି ତାଙ୍କେ ତାଙ୍କର ବୁଲୁଛନ୍ତି ଅର ପ୍ରସାଦ ବି ବଣ୍ଚା ହେଉଛି କୌଣସି ପଇସାପତ୍ର ସେମିତି ନେଉନାହାନ୍ତି ଯାହାର ଯେଉଁ ବେଶୀ ଯଦି ବେଶୀ ପରିମାଣ ଦରକାର ହେଉଛି ସେଇଟା ପଇସା ପତ୍ର ନେଉଛନ୍ତି ନହେଲେ ଆମେ ଏମିତି ଫ୍ରିରେ ବି ପ୍ରସାଦ ନେଉଛ ହୁଁ ହୁଁ ହୁଁ ହୁଁ ନାଇଁ ଅସୁବିଧା କିଛି ନାଇଁ ଏହା ଆମର ସବୁ ଚାଲିଛି ସୁରୁଖୁରୁରେ ହିଁ ଚାଲିଛି ଆଉ ଆଶା କରୁଛି ମାନେ ଭବିଷ୍ୟତରେ ବି ଆମର ରଥଯାତ୍ରାଟା ଏମିତି ଆମ ଓଡ଼ିଶାର ମୁଖ୍ୟ ଜଗା କାଳିଆକୁ ମାନୁଛୁ ସେଥିପାଇଁ ଆସନ୍ତୁ ଭ୍ରମଣ କରନ୍ତୁ ଆମ ଏରିଆରେ ଓ ଏହି ରଥଯାତ୍ରା ଉପଭୋଗ କରନ୍ତୁ